ତମେ ତମର୍ ମାନ ଆସିଥିଲେ ଯେ ଭଲ୍ ଖାଇବାଟା ନାଇଦେଲ ପନିର୍ ଦେଇଥିଲା ପନିର୍ ପୁଡ଼ିଯାଇଥିଲା ଆଉ ନୁନ୍ ବି ନେଇଲାଗିଥେଇ ଇ ପ୍ରକାର୍ ଖାଦ୍ୟ ଦେଲେ ଆର୍ କେ ଆସ୍ବା କେଁ ତମର୍ନିକେ ଆଉ ଛତୁ ଜେନ୍ଟା ଦେଇଥିଲ ଯେ ମସ୍ଲା ବି ନେଇଁ ଲାଗିଥେଇ ଆର୍ କଞ୍ଚା କଞ୍ଚା ହେଇଥିଲା ଆଉ ଛତୁ ଯେଣ୍ଟା ଦଉଛ ବଏଲେ ବି ଟିକେ ଭଲ୍ ପ୍ରକାର୍ଟା ଦେଲେ ସିନା ହେବା ଛତୁ କେନ୍ତା କିନା ଏନ୍ତା ଖରାପ୍ କଲ ନୁନ୍ ନେଇଁ ଲାଗ୍ବାର୍ କିଛି ନାଇଁ ତର୍କାରୀ ସବୁ ପୁଡ଼ିଯାଇଛେ ଆଉ ଯେନ୍ ଭାତ ଦେଇଥିଲ ଯେ ବି ଭାତ ପୁଡ଼ିଯାଇଥିଲା ଆରୁ ପିଆଜଠୁ ବାସ୍ନା ହୋଉଥିଲା ଖରାପ୍ ପିଆଜ କୁହା ପିଆଜ୍ ଦେଇଥିଲ ତମେ ଯେନ୍ ଖାନା ଦଉଛ ଯାହା ଦଉଛ ଭଲ୍ ଦେବ ଭଲ୍ ନେଇଁ ଦେଲେ ତମରନିକେ କେ ଆସ୍ବେ ଆଉ ସବୁ ପଏସା ରିଟର୍ଣ୍ଣ୍ କର ନେଇଁ ହେଲେ ଆର୍ କେବେ ବି ନେଇଁ ଆସେ